ଆମେ ବ୍ୟବସାୟ କରିବା ନିହାତି ଆବଶ୍ୟକ ବ୍ୟବସାୟ କଲେ ଆମେ ସାରା ଜୀବନ ଚଳିପାରିବା ଟଙ୍କା କମେଇପାରିବା ଏବଂ ସମସ୍ତଙ୍କୁ ଆମେ ପରିଚାଳନା କରିପାରିବା କିପରି ପରିଚାଳନା କରିବା ଘରର କୁଟୁମ୍ବ ବାଞ୍ଚେଇବାକୁ ହେଲେ ବ୍ୟବସାୟ ନିହାତି ଆବଶ୍ୟକ ବ୍ୟବସାୟ ଏକ କିପରି ପରି ଜିନିଷ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ ବ୍ୟବସାୟ ବାଣିଜ୍ୟ ବାସତେ ଲକ୍ଷ୍ମୀ ଏହା ମଧ୍ୟ ଆମେ ଜାଣିଛୁ ବ୍ୟବସାୟ କଲେ ଆମ ଘରେ ଲକ୍ଷ୍ମୀ ଆବିର୍ଭାବ ହୁଅନ୍ତି ସେମିତି ଆମେ ସବୁ ଛାତ୍ରଛାତ୍ରୀମାନଙ୍କୁ ଆମେ ହିଣ୍ଟସ୍ ଦବା ନିହାତି ଆବଶ୍ୟକ ଯେମିତି ଆମେ ସରକାରଙ୍କ ଥ୍ରୋରୁ ଛାତ୍ରବୃତ୍ତି ପାଉଛୁ ସେହି ଛାତ୍ର ବୃତ୍ତି ପଇସାରେ କିଛି ବ୍ୟବସାୟ କରନ୍ତୁ କିମ୍ବା କିଛି ନିଜର ବୁଦ୍ଧିିବଳରେ ସକାରାତ୍ମକ କାର୍ଯ୍ୟରେ ଲଗାଇବା ପାଇଁ ସମସ୍ତଙ୍କୁ ଅନୁରୋଧ ମୁଁ ଆମେ ବ୍ୟବସାୟକୁ ଓଡ଼ିଶାର ବ୍ୟବସାୟ ଗୁଡ଼ିକ ଅଭିବୃଦ୍ଧି ଅଭିବୃଦ୍ଧି ହେବାରେ ଲାଗିଛି କାହିଁକି ଦେଖନ୍ତୁ ଆମେ ଯେକୌଣସି ଜନ ଜନସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବ୍ୟବସାୟ ବାଣିଜ୍ୟର ମଧ୍ୟ ବୃଦ୍ଧି ହେଉଛି ବୃଦ୍ଧି ନିହାତି ଆବଶ୍ୟକ ଆମେ ବିନା ବ୍ୟବସାୟରେ ଆମେ ଦୁନିଆଁ ଆଗକୁ ଯାଇପାରିବା ନାହିଁ ସେମିତି ସେଥିପାଇଁ ଆମ ସମସ୍ତଙ୍କୁ ବ୍ୟବସାୟ ଉପରେ ବହୁତ ଧ୍ୟାନ ଦେବା ଉଚିତ୍ ଏହା ହିଁ ମୋର ମନ୍ତବ୍ୟ